ଗଛ ଲଗେଇବାକୁ ହେଲେ ବାଲିଆ ଦୋରସା ମାଟି ଦରକାର ତେଣୁ ସେ ବାଲିଆ ଦୋରସା ମାଟିରେ ଆମ୍ବ ପଣସ କଦଳୀ ନଡ଼ିଆ ପିଜୁଳି ବା ଅନ୍ୟ ଲେମ୍ବୁ ଏଇ ଜାତୀୟ ଗଛ ଭଲ ବଢ଼େ ସେଇଥିପାଇଁ ଥଣ୍ଡା ଜାଗା ଦରକାର ପାଣିର ସଫିସିଏଣ୍ଟ ଦରକାର ଆଉ ଗଛ ଲଗେଇବାକୁ ସାର ମଧ୍ୟ ବିଭିନ୍ନ ପ୍ରକାର ସାର ଦରକାର ଆଉ ପଟାସ ଇଉରିଆ ଗ୍ରୁମର ଯବକ୍ଷାରଜାନ ସାର ସବୁ ଦରକାର ହୁଏ ତେଣୁ ସେହି ସାର ଠିକ ସମୟରେ ଆମ ଏପଟେ ମଫସଲ ୟାଡ଼େ ମିଳେ ନାହିଁ ତେଣୁ ବାହାରୁ କଷ୍ଟସାଧ୍ୟ କରି ଆଣି ସେ ଗଛ ଆମେ ଲଗେଇଥାଉ